ବିଭିନ୍ନଗୁଡ଼ିଏ ଫୁଲ ଓ ଫଳ ଗଛ ଲଗାଇଥାଏ ସେ ଯେତେବେଳେ ଫୁଲ ଓ ଫଳ ଦିଏ ମୋତେ ବହୁତ ଖୁସି ଲାଗେ ବହୁତ ପରିଶ୍ରମ କରିଥାଏ ବହୁତ ପଇସା ବି ସେଥିରେ ଖର୍ଚ୍ଚ ହୋଇଥାଏ ଓ ସେହି ଫଳ ଆଉ ଫୁଲଗୁଡ଼ିକ ମୁଁ ବଜାରରେ ବିକ୍ରି କରେ ଆଉ ତା'ରୁ ବିଭିନ୍ନ ପ୍ରକାର ପଡ଼ୋଶୀମାନଙ୍କୁ ମଧ୍ୟ ସେହି ଫଳରୁ ଦିଏ ଓ ଯେତେବେଳେ ମୁଁ ମାର୍କେଟରେ ତାକୁ ବିକ୍ରି କରେ ମୁଁ ପାଇଥିବା କରିଥିବା ପରିଶ୍ରମ ଖର୍ଚ୍ଚ କରିଥିବା ପଇସାର ମୂଲ୍ୟ ମୁଁ ପାଇଯାଏ ଓ ମୋତେ ବହୁତ ଖୁସି ଲାଗେ